ହଁ ଧାନ ଚାଷ କରିବାକୁ ଆମର୍ ଅତି ବେଶି ଭଲ୍ ଲାଗ୍ସି କାଁ କରି ବେଲେ ଆମ୍କୁ ଭାତ ଆମର ପ୍ରିୟ ଖାଦ୍ୟ ଆଉ ସେଥିର୍ଲାଗି ଆମ୍କୁ ଧାନ ଚାଷ୍ କର୍ବାକେ ବେଶୀ ଭଲ୍ ଲାଗ୍ସି ତା'ର୍ ସାଙ୍ଗେ ଆମେ ମୁଫଲି ଚିନାବାଦାମ୍ ଚିନାବାଦାମ୍ ତା'ର୍ପରେ ମୁଗ ଡାଲି ହେଲା ତା'ର୍ପରେ ଆମର୍ ସୋରିଷ ହେଲା ଗହମ୍ ହେଲା ଇ'ଟାମାନେ ଚାଷ୍ କର୍ବାର୍କେ ବି ବହୁତ୍ ଭଲ୍ ଲାଗ୍ସି କାଁ କରି ସେଥି ଆମର୍ ତା'ର୍ମାନେ ଖାଦ୍ୟ ସଂଗ୍ରହ ହେଇପାର୍ସି ପ୍ଲସ୍ ସେ ତା'ର୍ ସାଙ୍ଗେ ମାନେ ଦୁଇ ପଇସା ଆମ୍ଦାନୀ ବି ବିକ୍ରି କର୍ଲେ ତା'ର୍ମାନେ ଦୁଇ ପଇସା ଆମ୍ଦାନୀ ବି ହେଇପାର୍ସି ସେଥିର୍ଲାଗି ଆମ୍କୁ ଇ ଜିନିଷ୍ ଇ ଜିନିଷ୍ମାନେ ପନିପରିବା ଚାଷ କର୍ବାର୍କେ ବେଶୀ ଭଲ୍ ଲାଗ୍ସି ଫୁଲ ବିଷୟ ଚାଷ୍ କର୍ବାର୍କେ ବେଲେ ଗୋଲାପ ଗଛ ତା'ର୍ ବେଶୀ ଡିମାଣ୍ଡ୍ ଆଏ ଯେନ୍ଟାକି ଡେକୋରେସନ୍ କର୍ବାର୍ ଲାଗି ଲାଗ୍ସି ତା'ର୍ମାନେ ଗଞ୍ଜାଗଛ ଯେନ୍ଟାକି ପୂଜାରେ ଲାଗ୍ସି ତା'ର୍ପରେ ଆମର୍ ହେଲା ଆମର୍ ମନ୍ଦାର ଗଛ ମନ୍ଦାର ଗଛ ଫୁଲରେ ବି ତା'ର୍ମାନେ ବି ତା'ର୍ ଦେବାଦେବୀଙ୍କୁ ଲାଗ୍ସି ସମର୍ପଣ କର୍ବାର୍ରେ ଲାଗ୍ସି ପୂଜାପାଠ୍ରେ ଲାଗ୍ସି ସେଥିର୍ଲାଗି ତା'ର୍ ବି ବେଶୀ ଡିମାଣ୍ଡ୍ ଅଛେ ସେଥିର୍ଲାଗି ମନ୍ଦାର ଗଛ ହଉ ଗୋଲାପ ଗଛ ଫୁଲ ଗଛ ମଧ୍ୟରେ ତା'ର୍ମାନେ ତା'ର୍ମାନେ ଆମ୍କୁ ପ୍ଲାନ୍ କର୍ବାର୍ ଲାଗି ଚାଷ୍ କର୍ବାର୍ ଲାଗି ବେଶୀ ଭଲ୍ ଲାଗ୍ସି ପନିପରିବା ବିଷୟରେ ଆମ୍କୁ କୁବି କୁବି କୁବି ଚାଷ ବନ୍ଧାକୁବି ଚାଷ ବାଇଗଣ ଟମାଟର ତ ସବୁ ତା'ର୍ମାନେ ଆମେ କର୍ସୁଁ କର୍ବାର୍ ବି ଭଲ୍ ଲାଗ୍ସି କାଁ କରି ବେଲେ ଦୁଇ ପଇସା ଆମଦାନୀର୍ ଲାଗି ଆୟ କର୍ବାର୍ ଲାଗି ଯେନ୍ଟାକି ଇହାଦେ ମାର୍କେଟ୍ରେ ବେଶୀକରି ବେଲେ ଆମେ ଚାଷ୍ କର୍ସୁଁ ବେଲେ ଆଲୁ ପିଆଜ ଆଉ ଟମାଟର୍ ଇଟା ତା'ର୍ମାନେ ଆମର୍ ବେଶୀ ଚାଷ୍ ଆଏ ଯେନ୍ଟାକି ଇହାଦେ ରେଟ୍ ବି ବେଶି ଆର୍ ବେଶୀ ପରିଶ୍ରମ କର୍ବାର୍କେ ନାଇଲାଗେ ଯେନ୍ଟାକି ଆଲୁ ହେଲା ପିଆଜ୍ ହେଲା ଇଟା ବେଶୀ ପରିଶ୍ରମ୍ କର୍ବାର୍କେ ନାଇଲାଗେ ଆଉ ସୁର୍ଷୋ ଚାଷ୍ ବି କର୍ସୁଁ ଗହମ ଚାଷ ବି କର୍ସୁଁ ସୁର୍ଷୋ ଚାଷ୍ରେ ବି ତା'ର୍ମାନେ ତା'ର୍ମାନେ ପରିଶ୍ରମ୍ ବେଶୀ ନାଇ ଲାଗେ ହଲ କରିକରି କିମ୍ବା ଇହାଦେ ହଲ୍ର ଡିମାଣ୍ଡ୍ ନାଇନ ବର୍ତ୍ତମାନ୍ ଏହା ଆମର୍ ପାୱାର୍ ଟିଲର୍ କିମ୍ବା ଟ୍ରାକ୍ଟର୍ରେ ହେଉଛେ ବେଲେ ସେଟା ଚାଷ କରିକରି କ୍ଷେତ୍'କେ ତା'ର୍ମାନେ ବିକାଶ କରିକରି ସଫାସୁତୁରା କରିକରି ତା'ର୍ମାନେ ସୁର୍ଷୋକେ ଡାଇରେକ୍ଟ ବୁନି ନେଇକରି ପାନି ଲଗେଇଦେଲେ ବି ତା'ର୍ମାନେ ଶସ୍ୟ ହେଇପାର୍ସି ଆଉ ଧୀରେ ଧୀରେ ତା'ର୍ମାନେ ହେଲାକି ତା'ର୍ମାନେ ଯଦି ଦେଖିକରେ ଠିକ୍ ବଢ଼ୁଛେ ତ ଭଲ୍ ଆଏ ନାଇ ହେଲେ ତ ତା'ର୍ମାନେ ଔଷଧ ମାରିକରେ ଶସ୍ୟକେ ବଢ଼ାବାର୍ ଲାଗି ବେଶୀ ପରିଶ୍ରମ୍ ନାଇ ଲାଗେ ମାରି ନେଲେ ତା'ର୍ମାନେ ଯଦି କୌଣସି ପ୍ରକାର୍ ଜୀବାଣୁ କୀଟାଣୁ ବି ତା'ର୍ମାନେ ଯଦି ଗଛରେ ଲାଗୁଛେ ଔଷଧ କୀଟନାଶକ ମାରିକରି ଔଷଧ ତା'ର୍ମାନେ ତାହାକେ ଶସ୍ୟକେ ଭଲ୍ ଭାବେ ଉତ୍ପାଦନ କରିକରି ଦୁଇ ପଇସା ପାଇପାର୍ସୁଁ ପ୍ଲସ୍ ତା'ର୍ମାନେ ଘରେ ଖାଦ୍ୟପେୟ ଲାଗି ରଖିକରି ତା'ର୍ମାନେ ଦୁଇ ପଇସା କମେଇ ପାରିକରି ରଖିପାର୍ସୁଁ ହେତ୍କି ସୁବିଧା ହେଉଛେ ଆଉ ଚାଷବାସ ବେଲେ ଆମର୍ ପ୍ରିୟ ଚାଷ ହେଉଛେ ଧାନ ଚାଷ ଆଉ ପନିପରିବା ହିସାବେ ବେଲେ ଆମେ ଆମର୍ କୁବି ବାଇଗଣ ଆଲୁ ପିଆଜ ଟମାଟର ତା'ପରେ ବାଇଗଣ ତା'ପରେ ପୋଟଲ ଏହି ଏହି ପ୍ରକାର ତା'ର୍ମାନେ ଚାଷ ଆମେ କରିପାର୍ସୁଁ କାଁ କରି ବେଲେ ଆମର୍ ଏହା ପାତାଲ୍ ବୋରିଂ ଯେନ୍ଟା ଅଛେ ଆମର୍ ଗାଁ ଗହଳିମାନଙ୍କର୍ ସବୁ ଜାଗାରେ ତା'ର୍ମାନେ ଚାଷ୍ବାସ୍ କର୍ବାର୍ ଲାଗି ସରକାର୍ଙ୍କ ତରଫ୍ରୁ ଫେସିଲିଟି ମାଧ୍ୟମ୍ରେ ସବସିଡିଜ୍ ମାଧ୍ୟମରେ ମିଳିପାରୁଛେ ସେଥିର୍ ଲାଗି ବୋଲି ଆମେ ସୁବିଧାଟା ଭଲ୍ ହିସାବେ ପାଇପାରୁଛୁଁ ଆଉ ଚାଷବାସ ବି ତା'ର୍ମାନେ ଉତ୍ପାଦନ୍ କର୍ବାର୍ ଲାଗି ଶସ୍ୟ ଭଲ୍କରି କରିପାରୁଛୁଁ